ହ୍ୟାଲୋ ହ୍ୟାଲୋ ହଁ ନମସ୍କାର ହଁ ସାର୍ ପ୍ଲେସ୍ମେଣ୍ଟ୍ଟା ତ ସାର୍ ଏବେ ଆମର୍ ଏନ୍ ଏ ସି ଏରିଆରେ ଚାଲୁଛେ ଏକ୍ ଲକ୍ଷ କୋଡ଼ିଏ ହଜାର୍ ଚାଲୁଛେ ସାର୍

ଗୋଟେ ନ୍ୟୁଜ୍ର ହାରାହାରି ଯେନ୍ଟା ଚାଲୁଛେ ଏବେ ଯେନ୍ଟା ଆମେ ଦଉଁଛୁ ହଁ ଯେନ୍ଟା ଚାଲୁଛେ ଏବେ ସେ ସେଟା ତ ଦେଇ ପାର୍ମୁ ହଁ କହିଛ ତ କହି ଦେଇଛ ହଁ ସବୁ ହେଇ ପାର୍ବା ଖାନାଁ ପିନା ବ୍ୟବସ୍ଥା ସବୁ ହେଇ ପାର୍ବା ଯେହେତୁ ଆମର୍ କଷ୍ଟମର୍ ଯଦି ଆସ୍ବେ ବେଲେ ସେ ସେଥିରେ ସୁବିଧା ତ ଆମେ କରିପାର୍ମୁ ହଉ ଠିକ୍ ଅଛେ କରେଇ ଦେମା ହେଲା ତମେ ଆସ ପିଲାମାନେ ତମେ ତମର୍ ହେଟାମାନ୍କେ ଟିକେ ପଠାହା ଜେନ୍ ପାଞ୍ଚ ଛଅ ଜଣ ଝିଅ ଆସ୍ବେ କଣ କେନ୍ ଟାଇମ୍ରେ ଆସି ଆସି ପାର୍ବେ ହଉ ଠିକ୍ ଅଛି ହଉ ହଉ ହଉ ଆସି ପଲ ଆମେ କନ୍ଫେରେନ୍ସ ରୁମ୍ରେ କଥା ହେଇକି ସବୁ ଡିସ୍କସ୍ଟା କରିବା ହେଲା ହଉ ହଉ କହି ଦବଁ ତମେ ଟିକେ ଇନ୍ଫର୍ମ୍ ଟିକେ ଦେଇ ଦବ ନ୍ୟୁଜ୍ଟା ହେଲା

ହଉ ହଉ ଠିକ୍ ଅଛେ